ମୁଁ ମୋର ନାମ ହେଉଛି ନିଶିକାନ୍ତ ପଲେଇ ମୋର ଘର ଓଡ଼ିଶାରେ କିଛି ଲୋକଙ୍କର ଭୁଲ ରହୁଛି କି ଓଡ଼ିଆ ଭାଷା ପଢ଼ିଲେ ଆମ ପିଲାମାନଙ୍କର କିଛି ଉନ୍ନତି ହୋଇପାରିବ ନାହିଁ ଏହା ଭୁଲ୍ ଓଡ଼ିଆ ଭାଷା ଦ୍ୱାରା ବି ଆମେ ବହୁତ କିଛି କାର୍ଯ୍ୟ କରିପାରିବା ଆଜିକାଲି ବିଭିନ୍ନ କାର୍ଯ୍ୟ ଇଂରାଜୀରେ କରାଯାଉଛି କିନ୍ତୁ ସରକାରଙ୍କ ଦ୍ୱାରା ଏହା ପ୍ରୟାସ କରାଯିବା କଥା କି ଓଡ଼ିଆରେ ଏ କାର୍ଯ୍ୟ କରାଯିବା ଉଚିତ୍ ଧର କୃଷି ବିଷୟରେ ଗୋଟିଏ ବହିଟିଏ ଲେଖା ହୋଇଛି ଯଦି ସେ ବହିଟି ଇଂରାଜୀ ବଦଳରେ ଓଡ଼ିଆରେ ଲେଖା ହୁଅନ୍ତା ତାହେଲେ ଭଲ ହୁଅନ୍ତା କାରଣ କୌଣସି ଲୋକ ଯେ କୃଷି କୃଷକ ସେ କ'ଣ ପଢ଼ି ଜାଣିଛି କି ଇଂଲିଶ୍ ତେଣୁ ସେ ବହିଟିକି ତାକୁ ଛୁଇଁବାକୁ ଇଛା ହେଉନି ଯଦି ସେ ବହିଟି ଓଡ଼ିଆରେ ଲେଖା ହୁଅନ୍ତା ଯେକୌଣସି ଅପାଠୁଆ କୃଷକ ମଧ୍ୟ ତାହା ପଢ଼ିପାରନ୍ତା କିନ୍ତୁ ଏକ କୌଣସି କିନ୍ତୁ ଏ ବଡ଼ ବଡ଼ିଆ ଲୋକଙ୍କର ଏଇ ସାଧାରଣ ତ୍ରୁଟି ଯୋଗୁଁ ଆମ ଓଡ଼ିଆ ଭାଷାର ଉନ୍ନତି ବିଶେଷ ଭାବରେ ହୋଇପାରୁନାହିଁ ଓଡ଼ିଆ କବି ଗୋଟେ ସୁନ୍ଦର କଥାଟିଏ କହିଯାଇଛନ୍ତି ଓଡ଼ିଆ କବି ବହୁତ ସୁନ୍ଦର କଥାଟିଏ କହିଯାଇଛନ୍ତି ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆଜିକାଲି ଏଇ ଲୋକମାନଙ୍କର କିଛି ଓଡ଼ିଆ ଭାଷା ପ୍ରତି ଅବହେଳା ଯୋଗୁଁ ଆମ ଓଡ଼ିଆ ଭାଷା ଠିକ୍ ଭାବରେ ଅଗ୍ରଗତି କରିପାରୁନାହିଁ ଏଇ ସାଧାରଣ ଲୋକଙ୍କର ଏଇ ଭୁଲ୍ ଯେ ଓଡ଼ିଆ ଭାଷା ପଢ଼ିଲେ ଆମେ କିଛି କରିପାରିବୁନି କିଛି ଆଗକୁ ଯାଇପାରିବୁନି ଏହା ଭୁଲ୍ ଆଉ ଓଡ଼ିଆ ଭାଷାରେ ହିଁ ପ୍ରତ୍ୟେକ କାର୍ଯ୍ୟ କରାଯିବା ଉଚିତ୍ ଯେପରି ଫା ପ୍ରଥମେ ଯେତେବେଳେ ଖୁଶ୍ କୃଷି କଲେଜ ସ୍ଥାପନ ହୋଇଥିଲା କିଛି ଲୋକ କହିଥିଲେ କି ଏହା ଓଡ଼ିଆରେ କରାଯିବ କିନ୍ତୁ ଇଂରାଜୀରେ ଏହାକୁ କରାଗଲା କିଛି ଲୋକଙ୍କର ବି କି କିଛି ପାଠ ପଢୁଆ ଯୁବକଙ୍କର ବି ଓଡ଼ିଆ ଭାଷା ପ୍ରତି ସ୍ନେହ ମମତା ଆଦୃତ କିଛି ନାହିଁ ପୁରୀ ଏକ ରେଳ ଷ୍ଟେସନ୍ରେ ଶଙ୍ଖରେ ଲେଖା ହୋଇଥିଲା ପୁରୀ ହିନ୍ଦୀରେ ଲେଖା ହେଲା ଓଡ଼ିଆରେ ଲେଖା ହୋଇଥିଲା ହିନ୍ଦୀରେ ଠିକ୍ ହୋଇଥିଲା ଅବଶ୍ୟ ଓଡ଼ିଆରେ ପୁରୀ ବନାନଟି ଭୁଲ୍ ଲେଖା ହେଲା ଏହା କଣ ସେଇ ଇଞ୍ଜିନିୟର୍ ବା ସେ ଯୁବକମାନଙ୍କର ଅଶିକ୍ଷିତା ନା ଓଡ଼ିଆ ଭାଷା ପ୍ରତି ଅବହେଳିତ ଏପରି କିପରି ସାଧାରଣ ଏପରି କିଛି ଲୋକଙ୍କର ସାଧାରଣ ଭୁଲ୍ ଯୋଗୁଁ ଓଡ଼ିଆ ଭାଷା ଆଜି ଆଉ ଉନ୍ନତି କରିପାରୁନାହିଁ ଏଗୁଡ଼ିକ ଏଇ ଲୋକମାନଙ୍କର ଏଇ ଭୁଲ୍କୁ ପରିବର୍ତ୍ତନ କଲେ ଆମେ ଏଇ ଓଡ଼ିଆ ଭାଷାକୁ ଆନ୍ଦୋଳନକୁ ସମାଧାନ କରିପାରିବା ଏବଂ ମୋ ଓଡ଼ିଆ ଭାଷାର ଅଗ୍ରଗତି ବିଶେଷ ଭାବରେ ହୋଇପାରିବ